ଆମ ସ୍କୁଲ୍ ଥିଲା ଅନେକ ବର୍ଷ ପୂର୍ବରୁ ଶିଳ୍ପପତିଠାରୁ କମ୍ ଥିଲା ଯେହେତୁ ଏବେ ନେତାମାନଙ୍କର ଆସିବା ଓ ଫାଇଭ୍ ଟି ଅଧକ୍ଷରେ ସ୍କୁଲ୍ର ରୂପାନ୍ତର ବା ପରିଦର୍ଶନ ପରିବର୍ତ୍ତନ ହୋଇପାରିଛି ସ୍କୁଲ୍ର ଅନେକ ସମସ୍ୟା ଆଗେ ଥିଲା ଆମେ ଯେତେବେଳୁ ପାଠ ପଢ଼ିଲା ଭିତରେ ସ୍କୁଲର ବହୁ ବହୁ ସମୟର ବହୁ ଉପକୃତ ହିସାବରେ ମାନେ ଶିକ୍ଷା ଭିତ୍ତ ପୋଷାକ ପାଠ ପଢ଼ା ବହି ଠାରୁ ଅନେକ କାର୍ଯ୍ୟରେ ବହୁ ଇଏ ଥିଲା ଥିଲା ଏବେ ଆମର ଯେହେତୁ ନିର୍ବାଚନ ହେଉ କିମ୍ବା ଆମର ଫାଇଭ୍ ଟି ଅଧକ୍ଷତା ହେଉ ସେ ସ୍କୁଲ୍ର ରୂପାନ୍ତରଣ ହେଇସାରିଛି ପିଲାମାନଙ୍କୁ ଡ୍ରେସ୍ ପତର ବହି ଜୋତା ଆଦି ସବୁ ସରକାର ତରଫରୁ ସ୍କୁଲ୍ରେ ସମସ୍ତ ପିଲାଙ୍କୁ ଛାତ୍ରଙ୍କୁ ଛାତ୍ରୀମାନଙ୍କୁ ମିଳୁଛି

ଏଣିକି ପିଲା ମାଟ୍ରିକ୍ ପରୀକ୍ଷା ଦେଇସାରିଲେ ଭଲ ନମ୍ବର୍ ରଖିଲେ ସେମାନଙ୍କୁ ସରକାର ତରଫରୁ କିମ୍ବା ବ୍ୟବସାୟିକ ତରଫରୁ ଲ୍ୟାପଟପ୍ ଆଦି ବହୁ ଜିନିଷ ମିଳୁଅଛି ତେଣୁ ସରକାରଙ୍କର କିମ୍ବା ବିଜିନେସମ୍ୟାନ୍ ହେଉ ଯିଏ ବି ହଉ ଚାରିଟେବଲ୍ ଟ୍ରଷ୍ଟକୁ ଦାନ କଲେ ଆହୁରି ବି ସ୍କୁଲ୍ର ଶିକ୍ଷାବିତ ହିସାବରେ ବହୁତ କିଛି ଉନ୍ନତିକରଣ ହବ ତେଣୁ ଶିକ୍ଷା ବ୍ୟତୀତ ଯେବେଠାରୁ ଏବେ ରୂପାନ୍ତର ହେଇସାରିଲାଣି ପିଲାମାନଙ୍କର ଆଗ୍ରହ ଓ ପାଠ ପଢ଼ିବା ଶୈଳୀ ବଢ଼ି ଚାଲୁଛି ଓ ସେମାନଙ୍କୁ ରାଜନୈତିକ ଲୋକମାନଙ୍କ ଉପରେ ବ୍ୟବସାୟିକ ଉପରେ ବହୁତ ଧ୍ୟାନ ଦେଇଛି ପିଲାମାନେ ଚାରିଟେବଲ୍ ଟ୍ରଷ୍ଟ ଦେଉ ସେଥିପାଇଁ ଲୋକ ପିଲାମାନେ ଆଜିକାଲି ସ୍କୁଲ୍ରେ ଭଲ ପାଠପଢ଼ା ପଢ଼ି ଚାଲିଛି ଭଲ ଶିକ୍ଷାବିତ୍ତ ମନୋରଞ୍ଜନ ବାଣିଜ୍ୟ ଉପରେ ବି ଉପକୃତ ହୋଇପାରି ଚାଲୁଛି